ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ବହୁତ ବିକାଶ ହୋଇଅଛି କାରଣ ବର୍ତ୍ତମାନ ଲୋକମାନଙ୍କର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ପାଇବା ଏକ ମହାନ ମାନେ ସପୋର୍ଟ୍ ଯେଉଁଟାକି ପ୍ରତ୍ୟେକ କାମକୁ ଡେଭେଲପ୍ କରାଇପାରୁଛି ମାନେ ଇଏ କରାଇପାରୁଛି କ'ଣ ଆପଣଙ୍କର ସୂଚାରୁ ରୂପେ ନେଇପାରୁଛନ୍ତି କାର୍ଯ୍ୟକୁ ଏବଂ ରାଜକୋଶରେ ପଇସା ଆସିବା ଦ୍ୱାରା ବିଭିନ୍ନପ୍ରକାର ରାସ୍ତା କାମ ପାଣି ଜଳ ବ୍ୟବସ୍ଥା ଏବଂ ବିଦ୍ୟୁତ୍ ଶକ୍ତିର ବ୍ୟବସ୍ଥା ଲୋକମାନଙ୍କର ଚଳିବା ପାଇଁ ଯେଉଁ ଆବଶ୍ୟକୀୟ ନିହାତି ରହୁଥିବା ଜିନିଷକୁ ଆମର ଯେଉଁ ମାନେ ଅଛନ୍ତି ବର୍ତ୍ତମାନ ଭାରତର ତ ଅଧିକାରୀ ସେମାନେ ଧ୍ୟାନ ଦେଇଥାନ୍ତି ଏବଂ ଐତିହ୍ୟ କହିବା ଉପରେ ଯେଉଁ ମନ୍ଦିରଗୁଡ଼ିକ ଅଛି ବା ଦେବାଳୟ ଅଛି ସେଗୁଡ଼ିକ ମଧ୍ୟ ପୁନରୁଦ୍ଧାର ହୋଇପାରୁଛି ଏବଂ ଭଲ ରୂପେ ସେଗୁଡ଼ିକୁ ଆଗ ଅପେକ୍ଷା ସଜିତ ମାର୍ଜିତ କରିପାରୁଛନ୍ତି ଏବଂ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଗୁଡ଼ାଏ ବିକାଶ ହୋଇଛି ଡକ୍ଟରମାନଙ୍କୁ ଯେଉଁ ଚିକିତ୍ସକମାନଙ୍କୁ ନିଯୁକ୍ତି ଦେଉଛନ୍ତି ସେମାନେ ଜାଗା ଜାଗା ବୁଲି ଲୋକମାନଙ୍କର ଶରୀର ଅବସ୍ଥା ପରୀକ୍ଷା କରି ସେମାନଙ୍କୁ ଉଚିତ୍ ଔଷଧ ପ୍ରଦାନ କରୁଛନ୍ତି